ଦୋକାନ ଅଛନ୍ତି ନା ଏବେ ମୁଁ ଏଇ କଷ୍ଟମର୍ କହୁଥିଲି ଆଉ ଶାଢ଼ୀ ଦରକାର ବାହାଘର ପାଇଁ ଶାଢ଼ୀ ଦରକାର ଅଛି କି ଆଭେଲେବୁଲ୍ ହଁ ସେଇ ଅଳ୍ପସ୍ୱଳ୍ପ କୁହନ୍ତୁ କେତେ କ'ଣ ଆସିବ କେତେ କ'ଣ କେତେ ପରସେଣ୍ଟ ଡିସକାଉଣ୍ଟ ଅଛି ହଁ ମୁଁ ତ ଶୁଣିଲି ଆପଣଙ୍କ ଦୋକାନରେ ଡିସକାଉଣ୍ଟ ଟିକେ କମ୍ ଅଛି ସେଥିପାଇଁ ତ କଲ୍ କଲି

ଶାଢ଼ୀ ଶାଢ଼ୀ ସେଇ ଦୁଇ ଅଢ଼େଇ ଭିତରେ ଦୁଇ ହଜାର ଅଢ଼େଇ ହଜାର ଭିତରେ ଆଭେଲେବୁଲ୍ ଅଛି ତ ମଡ଼େଲ୍ ସବୁ ନୂଆ ନୂଆ ଅଛି ତ ନା ପୁରୁଣା ଅଛି ନୂଆ ନୂଆ ଅଛି ନା ପୁରୁଣା ଅଛି ମାଲ୍ ନା ନା ପିନ୍ଧିବା ପାଇଁ ନାଇଁ ବାହାଘର ପାଇଁ ପିନ୍ଧିଥାନ୍ତି ଯିବି ସନ୍ଧ୍ୟା ବେଳକୁ ଯିବି ଆଉ ମୁଁ ତ ଶୁଣିଲି ଆପଣ ଡିସକାଉଣ୍ଟ ଅଳ୍ପ ଅଛି କଲ୍ କଲି କି ଆପଣଙ୍କ ଦୋକାନ ଯିବି ଡିସକାଉଣ୍ଟ ଛାଡ଼ିବେ ଟିକେ ଯିବି ଆଉ ଆଚ୍ଛା ଆଚ୍ଛା ନୂଆ ଶାଢ଼ୀ ଆସିଛି ତ ନା ଆପଣ ଦୋକାନରେ ଅଛନ୍ତି ନା ଏବେ ହଉ ଠିକ୍ ଅଛି ମୁଁ ଏଇ ସନ୍ଧ୍ୟାବେଳେ ଯିବି ତା'ହେଲେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଦୋକାନଟା କେଉଁଠି ଆଜ୍ଞା ଆଜ୍ଞା ଆଜ୍ଞା ଖାଲି ଶାଢ଼ୀ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଲୋକ ସବୁ ଲୋକ ସବୁ ମୁଁ ପହଞ୍ଚି ଯିବି ଆଉ ଆଜ୍ଞା ଆଉ ଜଣେ କହୁଛନ୍ତି ତ ଶାଢ଼ୀ କେଉଁଠୁ ଆଣିବୁ ବୋଲି ସେ ମୋତେ କହିଲେ ଯେ ଯେଉଁ ଆପଣ ଦୋକାନ ନାଁ ଟା କହିଲେ ତ ସେଇଟି ଯାଆନ୍ତୁ ସେଇଟି ଡିସକାଉଣ୍ଟ ଅଛି ଭଲ ଶାଢ଼ୀ ନୂଆ ମାଲ୍ ଆସିଛି ଆଉ ଆପଣ ସେଇଠି ଭଲ ଜିନିଷ ପାଇପାରିବେ ସେଥିପାଇଁ ମୁଁ କଲ୍ କଲି ଆପଣ ଅଛନ୍ତି କି ନାହିଁ କେତେ କ'ଣ ଡିସକାଉଣ୍ଟ ଦେଉଛନ୍ତି ମୁଁ କଲ୍ କଲି ଆପଣ ଦେଖିକି ଟିକେ ରେଟ୍ କରିବେ ଆପଣ ମୁଁ ସେଥିପାଇଁ କହୁଛି ଆପଣ ଟିକେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସେ ଯେ ବାହାଘର ଆଉ ଲେହେଙ୍ଗା ଲେହେଙ୍ଗା କେତେ ଆସୁଛି ବଜେଟ୍ ଏଇ ଆଠ ଦଶ ବର୍ଷର ଝିଅ ପିଲାଙ୍କ ପାଇଁ ଆଭେଲେବୁଲ୍ ଅଛି ତ ଆଚ୍ଛା ଆଚ୍ଛା ଆଚ୍ଛା ତା'ହେଲେ ଆମେ ସେଇଟିକି ଯିବୁ ଆଉ ମିସେସ୍କୁ ନେଇକି ଯିବି ସନ୍ଧ୍ୟାବେଳକୁ ଆପଣ ଟିକେ ରହିଥିବେ ଦେଖିକି ଆସିବୁ ଆଉ